ମୁଁ ଓ ଟିଭି ବିଷୟ ଜାଣିଛି କିି ଓ ଟିଭି ଭଲ ଖବର ଦିଏ ଆମର ଓଡ଼ିଶାକୁ ଆଉ ଭଲ ନ୍ୟୁଜ୍ ଭଲ ଲାଗେ ମୋତେ ସେଟା ଦେଖିବାକୁ ଭଲ ଲାଗେ କାହିଁକିନା ସେ ସଠିକ୍ ନ୍ୟୁଜ୍ ଆଣନ୍ତି ଆଉ ସଠିକ୍ ବାର୍ତ୍ତା ଦିଅନ୍ତି ଲୋକ ଖବର ପାଇ ବହୁତ ଖୁସି ହୁଅନ୍ତି ସେଥିପାଇଁ ଓ ଟିଭି ଚ୍ୟାନେଲ୍କୁ ମୋତେ ବହୁତ ଭଲ ଲାଗେ ତ ଓ ଟିଭିରୁ ଆମେ ଜାଣିପାରିଲୁ କି ସେଇଟା ଯୋଉ ଘଟଣାମାନେ ଘଟୁଛି ସେଇଟା ପୁରା ରିଆଲିଟିରେ ସେଇଟା ଚାଲୁଛି ତ ସେଇଟା ଟା ମୋ ମୋ ହିସାବରେ ଭଲ ନ୍ୟୁଜ୍ଟା ଓ ଟିଭି ମୁଁ ତ ପ୍ରାୟ ଦେଖେ ମୋତେ ବି ବହୁତ ଭଲ ଲାଗେ ଓ ଟିଭି ମୁଁ ତ ବେଶୀ ଓ ଟିଭି ଦେଖେ ଆଉ ଓ ଟିଭିରେ ଏସବୁ ଖବର ଆସେ ତ ସେ ଓ ଟିଭିଟା ବହୁତ ଭଲ ଖବର ଦିଏ ଆମକୁ ତ ଆମେ ସେ ଓ ଟିଭିକୁ ବହୁତ ଭଲ୍ସେ ଦେଖୁ ସେ ଆମର ଯୋଉ ଅଞ୍ଚଳ ହେଉ କିମ୍ବା ଆମର ଦେଶ ବିଦେଶ ସବୁଥିରେ ସେ ସଠିକ୍ ସଠିକ୍ ଆଣେ ଆଉ ଭଲ ସେଇଟା ଆମର ଯୋଉ ଓ ଟିଭି ଚାଲୁଛି ସେଇଟା ପ୍ରତ୍ୟେକ ଗାଁ'ରେ ବି ଦେଖୁଛନ୍ତି ଆମ ପାଖରେ ବି ଦେଖୁଛନ୍ତି ତ ସେଟା ମୋତେ ଭଲ ଲାଗେ ତ ମୁଁ ସେଇ ବିଷୟ କହୁଛେ କି ଓ ଟିଭି ହିଁ ଭଲ ତ ଓ ଟିଭି ଦେଖିବା ପଥେ ସେଇଟା ଆମର ସଠିକ୍ ଉତ୍ତର ଆଣୁଛି ସେଇଟା ସଠିକ୍ ବାର୍ତ୍ତା ଆଣୁଛି ଆମେ ଠିକ୍ ସେଇଟା ଦେଖିକିି ଆମେ ଜାଣିପାରୁଛୁ କି ଦେଶ ହାଲଚଲ୍ ବୁଝିପାରୁଛୁ କି କୋଉଠି କ'ଣ ହେଉଛି କୋଉ ଜାଗାରେ କ'ଣ ହେଉଛି ସେ କ'ଣ ଘଟୁଛି ସେଗୁଡ଼ା ପୁରା ରିଆଲିଟିରେ ଦେଖୁଛନ୍ତି ତ ସେଇଟା ହିଁ ମୋତେ ଭଲ ଲାଗୁଛି ତ ମୁଁ ଓ ଟିଭି ହିଁ ପସନ୍ଦ କରେ ଆଉ ଓ ଟିଭି ହିଁ ଦେଖେ ଓ ଟିଭି ମୋତେ ବହୁତ ପସନ୍ଦ ଲାଗେ ଆଉ ମୁଁ ପ୍ରାୟ ଓ ଟିଭି ହିଁ ଦେଖେ କାହିଁକିନା ଓ ଟିଭି ହିଁ ବହୁତ ଭଲ